ହଁ କଣ କଣ କହିବି ଆଉ କଣ ଖବର ଟିକେ ତମେ କୁହ କାମ ପତ୍ର କଣ ଭଲ ନାହିଁ ଛୁଲା ଛୁଳି କଣ କହିବା ଆଉ ତମର ସବୁ କେମିତି ଚାଲିଛି କାମ ଦାମ କଣ କରିବା ସେ ପଇସା ପତ୍ର ଏତେ ସେ ସବୁ ଆଉ କାମ ଦାମ ନାହିଁ କିଛି ନାହିଁ କୁହ ହଁ ଆଜ୍ଞା ହୁଁ ହୁଁ ହଉ ହଉ ତମେ କେବେ ପ୍ଳାନିଙ୍ଗ ବନାଅ ଯିବା ତମେ ତେବେ କୁହ ତୁମେ କୁହ ଯିବା କି ନା ଏବେ ଟିକେ ହଁ ହଁ ହୁଁ ନାଇଁ ଆମ ୟାଡ଼କୁ କେତେ କିଛି ପଇସା ଫଇସା ନାହିଁ କିଛି ନାହିଁ ଦଉନାହାନ୍ତି କାମ ହଉ ତମେ କୁହ ତମେ ପ୍ଳାନିଙ୍ଗ ଫ୍ଲାନିଙ୍ଗି ଟିକେ ବନାଅ ଯିବା ଆଉ ଆମର କି ପୋଗ୍ରାମ ତମେ କୁହ ଆର ସପ୍ତାହ ଆଡ଼କୁ ହଉ ପଚିଶ ଛବିଶ ଆଡ଼େ ଆଉ ଆମ କାମ ଥିବ କି କଣ ଥିବ ସିଆଡ଼େ ନାଇଁ ହଁ ଠିକ୍ ଠାକ୍ କାମ ଦରକାର ଟିକେ ହଁ ଖାଲି କାମ ତ କରାଉଛନ୍ତି ପଇସା ପତ୍ର ଦେଉନାହାନ୍ତି ଆଉ ତମ କାମ ଦାମ ସବୁ ଏମିତି ନା ସବୁ

ହଉ ଠିକ୍ ଅଛି

ହଁ ଠିକ୍ ଅଛି ଭାଇ ଟିକେ କଲ କର ବାହାରିବା ହଁ ହଉ ଠିକ୍ ଅଛି